ଆଗରୁ ଆମେ ଘରେ ବସିଥିଲୁ ଘରେ ଭିତର ବାହାର ଦୁନିଆ କିଛି ଜାଣି ନଥିଲୁ ସେଥିପାଇଁ ଆମେ କେତେବେଳେ କେଉଁଠିକି କି ଫୋନ୍ କରିବାକୁ ଗଲେ ଧର ଏସ ଟି ଡ଼ି କିମ୍ବା କେଉଁଠି କି ଯାଉଥିଲୁ ଫୋନ୍ ପାଇଁ ଏବେ ସ୍ମାର୍ଟଫୋନ୍ ହେଲା ଦିନରୁ ଯେପରି ଆମର ସୁବିଧା ହେଉଛି ଧର ପଦା ଜିନିଷ କିଛି ଆଜି ଗୋଟେ ବାହାର ଦୁନିଆରେ କ'ଣ ହେଲା ସେଥିପାଇଁ ଆମେ ଜାଣି ପାରୁଛୁ କିମ୍ବା କେଉଁ ଦେଶ କେଉଁ ଓଡ଼ିଶାରେ କ'ଣ ଘଟୁଛି କେତେବେଳେ କେଉଁଠି କ'ଣ ହଉଛି ସେ ସବୁରେ ଆମେ ଜାଣିପାରୁଛୁ ବିଶେଷ କରି ହେଲା ଲୋକେସନ୍ ଆଗରୁ ଆମେ କେଉଁ ଗାଁ କୁ ଗଲେ କି କେଉଁ ସହରକୁ ଗଲେ କି କେଉଁଠି କି ଗଲେ ଆମେ ପଚାରି ପଚାରି ଲୋକଙ୍କୁ ଜାଗାକୁ ଯାଉଥିଲୁ ସେଇ ଜାଗାକୁ ଏବେ କ'ଣ ଏଇ ସ୍ମାର୍ଟଫୋନ୍ ଦ୍ବାରା ଲୋକେସନ୍ ଆମେ ଜାଣିପାରୁଛୁ ଆମର ମେନେ ଲାଭ ହେଲା ଲୋକେସନ୍ ଯେହେତୁ ଆମେ ଆଉ କାହାକୁ ପଚାରୁନୁ ଯେଉଁଠିକି ଯାଉଛୁ ସେଇ ଲୋକେସନ୍ ଟ୍ରାକ୍ କରିକି ଯାଇକି ଆମେ ପହଞ୍ଚି ପାରୁଛୁ ସବୁଠୁ ସୁବିଧା ହେଲା ଏହି ଜିନିଷ ଟି ଆମେ ବି ଜିନିଷ ଟା ମାନେ କାହାକୁ କ'ଣ ପଠେଇ ପାରୁଛୁ ଆଗରୁ ସ୍ମା କିଛି ନଥିଲା ସ୍ମା ଏବେ କେଉଁ ଡକ୍ୟୁମେଣ୍ଟ୍ ଗୁଟେ ଆଧାରକାର୍ଡ଼ କି କ'ଣ ଆମେ ସାଙ୍ଗେ ସାଙ୍ଗେ ତାଙ୍କୁ ହ୍ବାଟସଅପ୍ କରି ଦଉଛୁ ସେଥିପାଇଁ ଆମକୁ ସ୍ମାର୍ଟଫୋନ୍ ଦ୍ବାରା ସବୁ ସୁବିଧା ମିଳୁଛି ଛୁଆ ବି ପାଠ ପଢ଼ି ପାରୁଛନ୍ତି ଆଉ ଆମେ ବି କିଛି କାମ ଯଦି ଆଇଲା ସେହି ଫୋନ୍ ମାଧ୍ୟମରେ ବି ଆମେ କରିପାରୁଛୁ ସେଥିପାଇଁ ଆମକୁ ସ୍ମାର୍ଟଫୋନ୍ ହେବା ଦିନରୁ ଆମର ସବୁ ସୁବିଧା ହଉଛି ଏଥିପାଇଁ ସ୍ମାର୍ଟଫୋନ ହିଁ ଆମର ନିହାତି ଦରକାର